ମୋର ପ୍ରିୟ ଗେମ୍ ହେଉଛି କ୍ୟାରମ୍ କ୍ୟାରମ୍ ଗେମ୍ ତ ବହୁତ ଖେଳିବାକୁ ଭଲ ଲାଗେ ତ ଚାରି ଜଣ ଆମେ ଖେଳନ୍ତୁ ସାଙ୍ଗସାଥି ତ ତାହିଁରେ ଦଶ କଇନି ବ୍ଲାକ୍ କୋଡ଼ିଏ କଏନ୍ ହ୍ୱାଇଟ୍ ତ ପଚାଶ କଏନ୍ ରେଡ଼୍ ଏସବୁ କଏନ୍ ରହିଥାଏ ତ ସେ ସେଟା ବି ଖେଳିବାକୁ ବହୁତ ଭଲ ଲାଗେ ତ ଚାରି ଜଣ ଖେଳନ୍ତି ସେଥିରେ ଯଦି କେଉଁଠି ଲାଗିଯାଏ କି କ'ଣ ହୁଏ ପାଉଡ଼ର୍ ଟିକେ ପକେଇ ଖେଳାଯାଏ ସେ ଗେମ୍ ଦେଖିବାକୁ ବହୁତ ସୁନ୍ଦର ବା ବହୁତ ଭଲ ଲାଗେ ତ ସେଥିରେ ପଇସା ବି ପକାନ୍ତି ପାଞ୍ଚ ଶହ ହଜାର ଯାହା ସ୍ଵଇଚ୍ଛାରେ ଯିଏି ଯେତିକି ପକେଇ ପାରିବେ ତ କ୍ୟାରମ୍ ଅତି ସୁନ୍ଦରର ଗେମ୍ ତ ଦେଖିବାକୁ ବି ଲୋକ ଯାଆନ୍ତି ତ କ୍ୟାରମ୍ କ୍ୟାରମ୍ କ୍ୟାରମ୍ ଚାରି ଜଣ ଖେଳନ୍ତି ତ ଯଦି ଏ ଉପର ଗାର କି ତଳ ଗାର କି ସାଇଡ଼୍ ତୀର କି ଏପଟ ସାଇଡ଼୍ ତୀର ଯଦି ଲାଗିଯାଏ ଆଉଟ୍ ହୋଇଯାଏ ତ ନହେଲେ ଫାଇନ୍ ବାନ୍ଧିବାକୁ ପଡ଼େ ତ ଯଦି ମାରିଲାସୁ ଯଦି ଗାତ ଭିତରେ ପଶିଯାଏ ତ ଫାଇନ୍ ବାନ୍ଧିବାକୁ ପଡ଼େ ଦଶ ନହେଲେ କୋଡ଼ିଏ ତ ଏସବୁ କ୍ୟାରମ୍ର ରୁଲ୍